ବଲିଉଡ଼ ବା ଟଲିଉଡ଼ ଭାରତର ଫ୍ୟାସନ୍ ଟ୍ରେଣ୍ଡକୁ ସବୁଠି ପ୍ରଭାବିତ କରେ ଆକଚୁଆଲି ଯେ କିଛି ଚଳଚ୍ଚିତ୍ର ବୋଲି ନୁହେଁ ଆଗର ଚଳଚ୍ଚିତ୍ର ଏବଂ ଆଜିକାଲିର ଚଳଚ୍ଚିତ୍ର ଭିତରେ ଆକାଶ ପାତାଳ ଫରକ ଆଗରୁ ଲୋକମାନେ ପୁରୁଣା ମଡ଼େଲର ଲୋକଥିଲେ ତେଣୁ ତାଙ୍କ ରୁଚି ଅନୁସାରେ ତାଙ୍କୁ ପୋଷାକ ପତ୍ର ପ୍ରଦାନ କରାଯାଉଥିଲା ତାଙ୍କ ଆଖିକୁ ଭଲ ଦେଖାଯିବା ଭଳି ସେମିତି ହିରୋ ହିରୋଇନମାନଙ୍କୁ ସଜାଯାଉଥିଲା କିନ୍ତୁ ଏବେ ଯେହେତୁ ମଡ଼ର୍ନ୍ ଜେନେରେସନ୍ ତ ମଡ଼ର୍ନ୍ ଜେନେରେସନ୍ ଅନୁସାରେ ଆମକୁ ବି ସେତିକି ଡେଭଲପ୍ ହେଇକି ମଡ଼ର୍ନ୍ ଡ୍ରେଶେଶରେ ରହିବାକୁ ପଡୁଛି ଏବଂ ସେଥିରେ ଯେଉଁମାନେ ସବୁ ଆକ୍ଟିଙ୍ଗ୍ କରୁଛନ୍ତି ଯେଉଁମାନେ ଡ୍ରେସିଂରେ ରହୁଛନ୍ତି ସେମାନେ ବି ତାଙ୍କର ଆମ ରୁଚିକର ଅନୁସାରେ ସେମାନେ ପୋଷାକପତ୍ର ପରିଧାନ କରୁଛନ୍ତି ତା'ପରେ ଏଇ ଯେଉଁ ଚଳଚ୍ଚିତ୍ର ଦେଖିକି ଆମେ ବି ବେଳେ ବେଳେ ମନ ଭିତରେ ଚିନ୍ତା କରୁ କି କାସ୍ ଆମେ ଏମିତି କରିପାରନ୍ତୁ କି ଏବଂ ବହୁତ ଥର ଚେଷ୍ଟା ବି କରିଛୁ କିନ୍ତୁ ଦୁର୍ଭାଗ୍ୟବଶତଃ ସେ ସବୁ ଅତି ଠିକ୍ ଭାବରେ ଆମେ କରିପାରିନାହୁଁ